ମୁଁ ଭିଡ଼ିଓକୋନ କମ୍ପାନୀରୁ ଗୋଟେ ୱାସିଂ ମେସିନ କିଣିଥିଲି ଯାହାର ମୂଲ୍ୟ ଆଠ ହଜାର ପାଞ୍ଚ ଶହ ଭିତରେ ହେବ ସେ ଭିଡ଼ିଓକୋନ ମେସିନଟି ମୋତେ ବହୁତ ମାନେ ଧୋକା ଦେଲାଯେ କି ମୁଁ ଚାରି ଛଅ ମାସ ବ୍ୟବହାର କରିବା ପରେ ଖରାପ ହେଲା ଫେର୍ ମୁଁ ତା ର ୱାରେଣ୍ଟି ଥିବାରୁ ମୁଁ ତାକୁ ନେଇକି ପଚାରିବାରୁ ତାପରେ ସେ କହିଲା ହଉ ଠିକ୍ ଅଛି ଚାଲନ୍ତୁ ମୁଁ ଠିକ୍ କରିଦେବି କିନ୍ତୁ ଫେର୍ ବୋହିକି ନେଲି ତାଦ୍ୱାରା ବି ମୋର ଭଡ଼ା ଲାଗିଲା ଫେର୍ ଆଣିଲି ଫେର୍ ଚାରି ଛଅ ମାସ ଯାଈଛି ଫେର୍ ଖରାପ ହେଲା ତାପରେ ସେ ଜିନିଷଟି ଏମିତି ମୋତେ ଧୋକା ଦେଲା ମୁଁ ବହୁତ ସେ ଜିନିଷ ପ୍ରତି ମୋର ମନ ଚିଡ଼ିଗଲା ସମ୍ପୂର୍ଣ୍ଣ ସେ ବି ଖରାପ ହେଇକି ଏବେବି ଘରେ ପଡ଼ିରହିଛି